ଆଗରୁ ଚାଷ ଜମି ସବୁ ଥିଲା ଜେଜେବାପା ଚାଷ ଜମିରେ ଚାଷ କରୁଥିଲେ କିନ୍ତୁ ଏବେ ସବୁ ଚାଷ ଜମି ବଦଳରେ ସେଗୁଡ଼ାକ ସବୁ ଘରଦ୍ୱାର ହେଇ ଗଛ ଗଛକୁ ଆଦି କାଠି କୁଟା ସବୁ ଘରବାଡ଼ିରେ ପରିଣତ ହୋଇଗଲାଣି ସେମିତି ହିସାବରେ ଚାଷ ଗୋରୁ ଗାଈଙ୍କ ଚାରଣ ଭୂମି ନାହିଁ ଆଉ ବର୍ଷା ବି ଠିକ ଟାଇମ୍ରେ ହୋଉନାହିଁ ପାଇଁ ଆଉ ପ୍ଲାଷ୍ଟିକର ବ୍ୟବହାର ସରକାର ଯେତେ ବ୍ୟାନ୍ କଲା ପରେ ବି ପ୍ଲାଷ୍ଟିକର ବ୍ୟବହାର ବନ୍ଦ ହେଉନି ଗୋରୁ ଗୁଡ଼ା ତ ଠିକରେ ଖାଇତେ ପାଉନାହାଁନ୍ତି ପ୍ଲାଷ୍ଟିକରେ ଯଦି କିଛି ଟିକେ ଜଳଖିଆ ଆଣିଥିବେ ବାହାରକୁ ଫିଙ୍ଗିଦେଲେ ସେମାନେ ସେମିତି ଡାଇରେକ୍ଟ ପୁରାଇ ଦେଲେ ଆଉ ଗଛକୁ ଛେଲି କି କାଟିଲା ବେଳକୁ ଜଳର ଅଭାବ ଠିକ ଟାଇମ୍ରେ ବର୍ଷା ହଉନାହିଁ ଆଗରୁ କୁହାଯାଉଥିଲା ଯେ ଛଅଟା ବର୍ଷକ ଛଅ ଋତୁ କିନ୍ତୁ ଏବେ ସାଧାରଣତଃ ଦେଖାଯାଉଛି ବର୍ଷକୁ ମାତ୍ର ତିନିଟା ଋତୁ ଗ୍ରୀଷ୍ମ ବର୍ଷା ଶୀତ ଆଉ ତିନିଟା ଋତୁ ଅଲରେଡ଼ି ଉଡ଼ିଗଲାଣି ଦେଶରେ ସାରା ଭାରତବର୍ଷ ଦେ ଜାଣିସାରିଲାଣି ଯେ ତିନିଟା ଋତୁ ଭାରତରୁ ପ୍ରଭାବ ପଡ଼ିଛି ଏମିତି ହିସାବରେ ଚାଲିଛି ଦେଶର ଅବସ୍ଥା ଆଉ ଏମିତି ହେଲେ ତ ନିଶ୍ଚୟ ଗୋରୁ ମାନଙ୍କ ଗୋରୁ ଗାଈ ମାନଙ୍କ ପଶୁପାଳନରେ ବହୁତ ଅସୁବିଧା ହେଉଛି ସେଇ ଖାଦ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି ଚାଷୀମାନଙ୍କୁ ସେଇ ଖାଦ୍ୟ ଦାନା ବି ଆକାଶ ଛୁଆଁ ରେଟ୍ ହେଲାଣି ଦାନା ଗୁଣ୍ଡା ସବୁ ଆକାଶ ଛୁଆଁରେ ରେଟ୍ରେ ପହଞ୍ଚିଲାଣି ଏତେ ଦ୍ଵାରା ତ ଚାରଣ ଭୂମି ନ ରହିଲେ ସରକାରଙ୍କ ପ୍ରୋତ୍ସାହନ ରହିଛି କିନ୍ତୁ ଚାରଣ ଭୂଇଁର ଦେଖା ନାହିଁ ସବୁ ଜାଗା ବିକ୍ରି ହେଇ ଘର କୋଠା ବିଲ୍ଡିଂ କନ୍ସଟ୍ରକସନ୍ ସବୁ ତିଆରି ହୋଇଯାଉଛି